ଅଠେଇଶ ଅଠେଇଶ ମାର୍ଚ୍ଚ ଦୁଇ ହଜାର କୋଡ଼ିଏ ପନ୍ଦର ଜାନୁଆରୀ ଦୁଇ ହଜାର କୋଡ଼ିଏ କୋଡ଼ିଏ ମେ' ଦୁଇହଜାର ବାଇଶ ପଚିଶ ଜୁନ୍ ଦୁଇହଜାର ତେଇଶ ଅଠର ଡିସେମ୍ବର ଦୁଇହଜାର ତେଇଶ